ହଁ ମୁଁ ମୋ ପର୍ଯ୍ୟଟକମାନଙ୍କ ସହିତ କଥାବାର୍ତ୍ତା କରିବାକୁ ପସନ୍ଦ କରେ ଆଉ ଅନୁଭବ ବି କରୁଛି କାରଣ କଥାବାର୍ତ୍ତା ହେବା ଦ୍ୱାରା ଜ୍ଞାନ ବିସ୍ତାରିତ ହୋଇଥାଏ ତ ସେ କଥାବାର୍ତ୍ତା ହେବା ଦ୍ୱାରା ଆମେ କିଛି ଯାଗା ବି ଜାଣିଥାଉ କାରଣ କଥାବାର୍ତ୍ତା ହେଲା ପରେ କିଏ କେଉଁ ଯାଗାରେ ଅଛି ନା ଏଠି କ'ଣ ଅଛି ସେଠି କ'ଣ ଅଛି ଆମେ ଜାଣିଥାଉ ସେମିତି କି ମୁଁ ବି ଆମର ଯେତିକି ଅଞ୍ଚଳରେ ଯାଗା ଅଛି ଯେଉଁ ମନ୍ଦିର ଅଛି ଜଳପ୍ରପାତ ଅଛି ଯାହାବି ଅଛି ମୁଁ ତାଙ୍କୁ କହିଥାଏ ସେମାନଙ୍କୁ ଜ୍ଞାନ ଦେଇଥାଏ ତ ସେମାନେ ବି ଜାଣିଥାନ୍ତି ଆଉ ତାଙ୍କର ଅଞ୍ଚଳରେ ଯାହା ବି ଅଛି ସେମାନେ ବି ସେହି ବିଷୟରେ କହିଥାନ୍ତି ଆଉ ତାଙ୍କ ଠୁ ଆମେ ଜ୍ଞାନ ବିସ୍ତାରିତ କରିଥାଉ ତ ସେଥିପାଇଁ ଆମେ ଯାହା ବି ଜ୍ଞାନ ଅର୍ଜନ କରୁ ସବୁ ବିଷୟରେ ଜାଣିଥାଉ ତ ସେଥିପାଇଁ ଲୋକମାନଙ୍କ ସହିତ କଥାବାର୍ତ୍ତା ହେବାକୁ ମୋତେ ବହୁତ ଭଲ ଲାଗେ ଆଉ ପସନ୍ଦ ଲାଗେ ଯାହା କି ଆମେ ଯେତେ ଅଲଗା ଅଲଗା ଲୋକମାନଙ୍କ ସହିତ ମିଶିବା କଥାବାର୍ତ୍ତା ହେବା ସେତେ ଯାଗା ବିଷୟରେ ଆମେ ଜାଣିପାରିବା ତ ସେଥିପାଇଁ ମୋତେ ବହୁତ ଭଲ ଲାଗେ ଅନ୍ୟମାନଙ୍କ ସହିତ କଥା ହେବା ପାଇଁ